ହଁ ମୁଁ ଆମ ଖଜୁରୀ ପଡ଼ା ବ୍ୟାଙ୍କରୁ ଲୋନ ନେଇଛି ଚାଷ ପାଇଁ ସେତେବେଳକୁ ମୋର ସ୍ଥିତି ପରିସ୍ଥିତି ବଡ଼ ପ୍ରୋବଲେମ ଥିଲା ସେ ଦୃଷ୍ଟିରୁ ବ୍ୟାଙ୍କର ଫିଲଡ଼ ଅଫିସର ଯୋଗସୂତ୍ର ରଖିକି ବହୁତ ଧାଁ ଧପଡ଼ କରିକି ଲୋନଟା ଯେତେବେଳେ ମୁଁ ତିରିଶ ପଞ୍ଚତିରିଶ ହଜାର ପାଇଲି ସେ ତିରିଶ ପଞ୍ଚତିରିଶ ହଜାରରେ ମୁଁ ମୋର ଜମି ଗୁଡ଼ା ବନ୍ଧକ ଥିଲା ଆଉ ହଳ କଲି ଏମିତି କରିକରି ସେ ହଳ କରିକି ଚାଷ ବାସ କରିକିରି ବର୍ତ୍ତମାନ ଭଲ ଭାବରେ ମୁଁ ଚଳୁଛି